ଏକ ଲକ୍ଷ ପନ୍ଦର ହଜାର ଚାରି ଶହ ଷାଠିଏ ତିନି ଲକ୍ଷ ପଞ୍ଚଚାଳିଶ ହଜାର ଛଅଶହ ପଞ୍ଚସ୍ତରୀ ପାଞ୍ଚ ଲକ୍ଷ ତିନି ହଜାର ଚାରିଶହ ସତଷଠି ଆଠ ଲକ୍ଷ ପାଞ୍ଚ ହଜାର ଛହଶହ ସତୁରି